ଯେତେବେଳେ ମୋ ବଗିଚାରେ ମୁଁ ଗଛ ଲଗାଏ ସାଧାରଣତଃ ମୁଁ ଚେଷ୍ଟା କରେ ମୋ ବଗିଚାରେ ଯେଉଁ ଗଛ ଗୁଡ଼ିକ ସେଇଟା ସବୁଦିନ ପାଇଁ ରହିବା ଦରକାର ଆଉ ଯେମିତି ଭଲ ବ୍ରିଡ଼୍ର ଗଛ ଭଲ ବଢ଼ିବ ସୁନ୍ଦର ଦେଖାଯିବ ଆଉ ଗଛ ଯେମିତି ଏତେ ଶୀଘ୍ର ନ ମରିବ ଯେମିତି ପାଞ୍ଚ ଦଶବର୍ଷ ଗୋଟେ ବଗିଚାରେ ସେଇ ଗଛଟି ରହିବ ସେଇ ହିସାବରେ ମୁଁ ଗଛ ଚୟନ କରି ମୁଁ ବିଭିନ୍ନ ପ୍ରକାର ଯେଉଁ ହର୍ଟିକଲଚର୍ କି ଯେଉଁ ଗଛ ବିକନ୍ତି ଯେଉଁମାନେ ସେମାନଙ୍କ ସହିତ କଥା ହେଇ ଭଲ ଗଛ ସବୁ କୁଟନ ଗଛ ଯଉରା କି ଦୀର୍ଘସ୍ଥାୟୀ ଗଛ ସେମିତି ଗଛ ମୁଁ ଆଣି ଲଗାଇଥାଏ ଯେଉଁଟା କି ମୋ ବଗିଚାକୁ ଅତି ସୌନ୍ଦର୍ଯ୍ୟମୟ କରିଥାଏ ଓ ସମସ୍ତଙ୍କୁ ଆକର୍ଷିତ କରିଥାଏ କଲା ଭଳି ମୁଁ ଗଛ ଆଣି ମୁଁ ଲଗାଇଥାଏ